ମୁଁ ଗୀତ ଗାଇବା ସମୟରେ ପ୍ରଦର୍ଶନକୁ ବଢ଼େଇବା ପାଇଁ ମୋ ଶରୀର ଏବଂ ମୁହଁର ବ୍ୟବହାର କରିଥାଏ ମୁଁ ଯେତେବେଳେ ଗୀତ ଗାଇଥାଏ ସେତେବେଳେ ନାଚ ମଧ୍ୟ ନାଚିଥାଏ ଗୀତ ଗାଇବା ସହ ନାଚିବା ଦ୍ୱାରା ଲୋକମାନେ ଆହୁରି ଆକୃଷ୍ଟ ହେବେ ନା ଦେଖିବା ପାଇଁ ଏବଂ ଶୁଣିବା ପାଇଁ କାରଣ କେବଳ ଗୀତ ଗାଇଲେ ସେମାନେ ଶୁଣିବେ କିନ୍ତୁ ନାଚ ନାଚିଲେ ସେମାନେ ଦେଖିବାକୁ ମଧ୍ୟ ଆସିବେ ଏବଂ ଯେଉଁଠି ଗୀତ ଗାଉ ଗାଉଥିବି ତ ସେଠାକୁ ଲୋକମାନେ ଆସିବେ କି ଓ ଆମେ ଯଦି ଖାଲି ଗୀତ ଗାଇବା ତାହେଲେ ଲୋକମାନେ ଆସିବେ ନାହିଁ ଦୂରରୁ ମଧ୍ୟ ଶୁଣିକି ଚାଲିଯିବେ ତେଣୁ ମୁଁ ଗୀତ ଗାଇବା ସମୟରେ ମୋ ମୁହଁର ଭାବ ମଧ୍ୟ ପ୍ରଦର୍ଶନ କରେ ଯେ ଆମେ କେଉଁ ପ୍ରକାର ଗୀତ ଗାଉଛେ ଯଦି ଆନନ୍ଦ ଖୁସି ମୁହୂର୍ତ୍ତର ଗୀତ ଗାଉଛେ ତାହେଲେ ଆମର ଫେସ୍ରେ ମଧ୍ୟ ସେହି ପ୍ରକାର ଖୁସି ଏବଂ ଆନନ୍ଦ ଲୋକମାନଙ୍କୁ ଦେଖାଯିବା ଆବଶ୍ୟକ ଏବଂ ଯଦି ଆମେ କୌଣସି ଗୋଟେ ଦୁଃଖ ଭରା ଗୀତ ଗାଉଛେ ତ ସେହି ସମୟରେ ଆମ ମୁହଁରେ ଦୁଃଖ ଦେଖାଯିବା ଆବଶ୍ୟକ ଲୋକମାନଙ୍କ ସମ୍ମୁଖରେ ତାହେଲେ ଯାଇ ଲୋକମାନଙ୍କୁ ଆମ ଗୀତ ଶୁଣିବା ପାଇଁ ଭଲ ଲାଗିବ ସେମାନେ କେବଳ ଗୀତ ଶୁଣି ନଥାନ୍ତି ଆମ ମୁହଁର ଭାବକୁ ମଧ୍ୟ ଦେଖିଥାନ୍ତି ଆମର ମୁହଁ କିପରି ଆମେ କରୁଛେ ଆମର ଖୁସି ଅଛେ ନା ଦୁଃଖ ଅଛେ କେମିତି ଗାଉଛେ ଆମର ଶରୀର ଏବଂ ମୁହଁ କିପରି ଭାବରେ କାର୍ଯ୍ୟ କରୁଛି ଆମର ହାତଗୋଡ଼ କିପରି ଆମେ ବ୍ୟବହାର କରୁଛେ ତାହାକୁ ମଧ୍ୟ ଲୋକମାନେ ବହୁତ ଭଲ ଭାବରେ ନିରୀକ୍ଷଣ କରିଥାନ୍ତି ତେଣୁ ଆମେ ଗୀତ ଗାଇବା ସମୟରେ ଏସବୁକୁ ଧ୍ୟାନ ଦେବାକୁ ପଡ଼ିବ ଏବଂ ଏହା ସହିତ ଆମେ ଆମର ସ୍ୱର ପାଇଁ ଯତ୍ନ ନେବାକୁ ପଡ଼ିବ ଏହା ବ୍ୟତୀତ ଆମର ସ୍ୱର ଯଦି ଭଲ ନ ହୁଏ ତାହେଲେ ଲୋକମାନେ ଶୁଣିବାକୁ ଚାହିଁବେ ନାହିଁ ତେଣୁ ସବୁବେଳେ ସଦା ସର୍ବଦା ଆମ ସ୍ୱର କେମିତି ଭଲ ରହିବ କର୍କସ ହେବ ନାହିଁ କିମ୍ବା ପାଟି ବସିବ ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ ଏବଂ ମୁଁ ମୋ ସ୍ୱରର ଯତ୍ନ ସବୁବେଳେ ନେଇଥାଏ ସେଥିପାଇଁ ମୁଁ ସର୍ବଦା ଉଷୁମ ପାଣି ପିଇଥାଏ ଉଷୁମ ପାଣି ପିଇବା ଦ୍ୱାରା ଗଳା ଠିକ ରୁହେ ଏବଂ ଥଣ୍ଡା ଏବଂ ଖଟା ଯଦି ଆମେ ଖାଇବା ତାହେଲେ ଆମ ପାଟି ବସିଯାଇଥାଏ ତେଣୁ ମୁଁ ଥଣ୍ଡା ପାଣି ପିଏ ନାହିଁ କିମ୍ବା ଖଟା ମଧ୍ୟ ଖାଏ ନାହିଁ ଯଦି ବି ଖାଏ ଅଳ୍ପ ପରିମାଣର ଖାଏ ଯେମିତି ମୋର ସ୍ୱରରେ କୌଣସି ପ୍ରଭାବ ନ ପଡ଼ିବ ଏବଂ ମସଲା ଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ କାରଣ ମସଲା ଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ସ୍ୱର ଖରାପ ହେବାର ସମ୍ଭାବନା ଥାଏ ତେଣୁ ଆମେ କମ୍ ମସଲା ଯୁକ୍ତ ଖାଦ୍ୟ ଖାଇବା ଉଚିତ୍